ହଁ କିଏ କହୁଥିଲେ

ହଁ ତ ସବୁ ସବୁ ଜିନିଷ ଏକା ଅଛି ମାନେ ଯେତିକି ଜିନିଷ ଆପଣ ଖୋଜୁଛନ୍ତି ସବୁ ଜିନିଷ ଅଛି

ଆଉ ପାଞ୍ଚ ଶହ ପିଲା ପାଇଁ ନା ଆମର ବି କିଛି ନା ଇଆଡ଼ୁ ଜିନିଷଟା ପଠେଇବାକୁ ପଡିବ ତାହେଲେ ତ ବହୁତ ଅଧିକ ଟଙ୍କା ପଡ଼ିଯିବ ନା ନାହିଁ ଏଇଟା ହଁ କୋଡ଼ିଏ ହଜାର ଭିତରେ ପଡ଼ିଯିବ ସବୁ ଭର୍ତ୍ତି ପିଲାଙ୍କ ପାଇଁ ବି ଯଦି ଅଣାଯିବ ବୋଲି ତ ଅଧିକ ଟଙ୍କା ଏକା ପଡ଼ିଯିବ

ଏରାକ ସବୁ ମିଶେଇକି କୋଡ଼ିଏ ହଜାର ପରେ ଏକା ପଇସା ପଳେଇ ଆସିବ ଆହୁରି ଆମର ଗାଡ଼ି ପଇସା ଆଉ ଏଇଠି ପହଞ୍ଚେଇବ ସେଇଟା ପାଇଁ ତ ବହୁତ ଦୂର ହେଇଯାଉଛି ନା ସେଥିପାଇଁ ତ କହୁଥିଲୁ ଟିକେ ଅଧିକ ଟିକେ ପଇସା ହେଇଥିଲେ ହେଇଥାନ୍ତା ଦଶ ପନ୍ଦ ଦଶ ପନ୍ଦର ହଜାର ଟଙ୍କାର ତ କିଛି ମାନେ ଜିନିଷ ତ ମିଳିଯିବ ହେଲେ ଆମର ଗାଡ଼ି ଖର୍ଚ୍ଚ ନା ପିଲାମାନେ ସବୁ ନେଇକି ଜିନିଷଟା ପହଞ୍ଚେଇବେ ତ ଜିନିଷ ଆହୁରି ସେ ମାନେ ଗାଡ଼ିର ଇଏଟା ସେଇଟା ପାଇଁ ତ ବହୁତ ଦୂର ସେଇଟା ତ ଅଧିକ ଟଙ୍କା ହେଇଥିଲେ ହେଇଥାନ୍ତା

ହଉ ହଉ ଯେ କେତେ ମାନେ କେତେ ପିଲାଙ୍କ ବୟସ କେତେ ଭିତରେ ନେଇଥାନ୍ତେ ହଁ ପିଲାମାନଙ୍କ ବୟସ କେତେ

ହଁ ସେଇଟା ପାଇଁ ପିଲାମାନଙ୍କ କେତେ ବର୍ଷରେ କିଏ ଅଛନ୍ତି ସେହି ଅନୁଯାୟୀ ତୁମେ ଟିକେ ଲିଷ୍ଟଟା ଦେଇଦେଲେ ମୁଁ ପଠେଇ ଦେଇଥାନ୍ତି ହଉ ହଉ

ଆହୁରି କମ ନେଇଥାନ୍ତେ ହଉ ହଉ